ଆମ ଯାଜପୁର ଜିଲ୍ଲାରେ ଅନେକ ଗୁଡ଼ିଏ ସାଂସ୍କୃତିକ ପର୍ବପର୍ବାଣି ଗୁଡ଼ିକ ରହିଛି ସେଥିମଧ୍ୟରୁ ମୁଖ୍ୟତଃ ପର୍ବ ହେଲା ଆମର ରଥଯାତ୍ରା ରଥଯାତ୍ରା ଆମର ମଧ୍ୟ ଆମ ଯାଜପୁରରେ ଥିବା ଆମର ଗଡ଼ମଦିପୁରରେ ହୋଇଥାଏ ଏବଂ ଏହାକୁ ଛାଡ଼ିଲେ ରଜ ରଜ ପର୍ବ ଆମର ତିନି ଦିନ ଲାଗି ହୋଇଥାଏ ପ୍ରଥମ ରଜ ରଜ ସଂକ୍ରାନ୍ତି ଶେଷ ରଜ ଏବଂ ରଜ ବାଟୁଆ ମଧ୍ୟ ହୋଇଥାଏ ରଜରେ ଝିଅମାନେ ବହୁତ ଧୁମଧାମରେ ରଜଟାକୁ ଆମର ଗାଁରେ ହେଉ ସହରେ ହେଉ ପାଳନ କରାଯାଏ ଏବଂ ସେଦିନ ସମସ୍ତେ ନୂଆ ପୋଷାକ ପରିଧାନ କରିଥାନ୍ତି ଅଳତା ଲଗାଇକି ସାଜସଜ୍ଜ ହୋଇଥାନ୍ତି ଆଉ ଆଉ ରହିଲା ଆମର ହୋଲି ହୋଲିରେ ମଧ୍ୟ ସମସ୍ତେ ବହୁତ ମନ ଆନନ୍ଦରେ ହୋଲି ପାଳନ କରି ଥାନ୍ତି ଏବଂ ସେମାନେ ପରସ୍ପରକୁ ରଙ୍ଗ ଲଗାଇ ଥାନ୍ତି ରାଧାକୃଷ୍ଣଙ୍କର ମେଲଣ ହୋଇଥାଏ ଏମିତି ବହୁତ ଧୁମଧାମରେ ଆମର ହୋଲି ମଧ୍ୟ ପାଳନ କରାଯାଏ ଏହାଛଡ଼ା ହେଲା ରଜ ଦଶହରା ଦଶହରାରେ ମା ଦୁର୍ଗାଙ୍କର ପୂଜା ହୋଇଥାଏ ଏବଂ ଏହା ମଧ୍ୟ ବହୁତ ଧୁମଧାମରେ ପାଳନ କରାଯାଏ ଏହିଭଳି ଭାବରେ ଆମର ଯାଜପୁର ଜିଲ୍ଲାରେ ଅନେକ ଗୁଡ଼ିଏ ପର୍ବପର୍ବାଣି ରହିଛି ଯାହାକୁ ବହୁତ ଧୁମଧାମରେ ପାଳନ କରାଯାଏ